ହ୍ୟାଲୋ ନୀଲାଦ୍ରି ନଗର ମୁନା ଭାଇର ଦୋକାନ ନା ଅ ହଁ ହଁ ଭାଇ ହଁ ମୁନା ଭାଇ କେମିତି ଗୋଟେ ଫୋନ୍ ଚାର୍ଜର ଦେଲ

ନା ବର୍ଷେ ଚାଲିବ କହିକି ତୁମେ ଦେଲ ଦୁଇ ମାସ ବି ହେଇପାରିନି ଏବେ ଖାଲି ଖାଲି ପୁରା ପିନ୍ଟା ପୁରା ଇଏ ହେଇଯାଇଛି ଚାର୍ଜ ତ ହଉନି ତା ଦ୍ୱାରା ପୁରା ଖରାପ ସେଇଟା ଏମିତି ଖରାପଟା ଦେଇକି ତୁମେ ଭଲ ଭଲ କହିକି ବିକୁଛ ନା ନା କ'ଣ ହଁ ତୁମେ କହିଲ ବର୍ଷ ସାରା କିଛି ହବ ନାହିଁ ଦୁଇ ମାସ ଯାଇପାରିନି ସେଇଟା ଖରାପ ହେଇଗଲେ

ହଁ ମୁଁ ନୂଆଟା ଆକା ଆଣିଥିଲି ତମର୍ ପାଖରୁ ଆକା ଆଣିଥିଲି ନା ନା ଭାଇ ତୁମେ ଏମିତି ଖରାପ ମାଲ୍ ଟା କାହାକୁ ଦିଅ ନାହିଁ ହେଲା

ଏତେ ଖରାପଟା ଦେଇକି ତୁମେ କହୁଛ ବର୍ଷ ସାରା ଚାଲିବ ସେଇଟା ଦୁଇ ମାସ ବି ଚାଲିିନି ହଁ ସେ ପିନ୍ଟା ପୁରା ଖରାପ ହେଇଯାଇଛି ଆ ସମସ୍ତଙ୍କୁ ଖରାପଟା ଦଉଛ ନା କ'ଣ ନିଜେ ସମସ୍ତଙ୍କୁ ଖରାପଟା ଦେଇକି ବର୍ଷ ସାରା ଚାଲିବ କହିକି ଦଉଛ ହେଲେ ଦୁଇ ମାସ ବି ଯାଉନି ହଁ ଦୁଇ ମାସ ଛଅ ବର୍ଷ ସାରା କହିଲ ଯେ ଛଅ ମାସ ଗୋଟେ ଚାଲିଲେ ହେଇଥାନ୍ତା ଛଅ ମାସ ବି ଚାଲିିନି ସେଇଟା ଏମିତି ଖରାପ ଗୋଟେ ଚାର୍ଜର ଆମକୁ ଦେଲ ତୁମେ ହଁ ମୋତେ ଦେଲ ଖରାପ ଚାର୍ଜର ପୁରା ଖରାପ ସେଇଟା ଦୁଇ ମାସ ବି ଯାଇନି ହଁ ହଁ ହଁ ଏବେ ପୁରା ଖରାପ ହେଇକି ପଡ଼ିଅଛି ସେଇଟା ନା ପୁରା ଚାର୍ଜ ଟୋଟାଲି ହଉନି କିଛି ଗୋଟେ ଟୋଟାଲ ଚାର୍ଜ ହଉନି ତାଏରେ ମୋବାଇଲରେ ପଶୁନି ଏକା ଚାର୍ଜରଟା ହଁ ଏତେ ଖରାପଟା କାଇଁ ଦେଲ ସମସ୍ତଙ୍କୁ ସମସ୍ତଙ୍କୁ ଖରାପଟା ଆକା ଦଉଛ ନା କ'ଣ ହଁ ସମସ୍ତଙ୍କୁ ବି ଖରାପ ଭଲ ଭଲ କହିକି ଦେଇଦଉଛ ହେଲେ ସେଇଟା ଖରାପ ଏକା ହେଉଛି ସମସ୍ତଙ୍କର ହଁ ଏ ମୋ ପାଖ ମୋ ପାଖରେ ପଡ଼ିଶା ସାହି ପଡ଼ିଶାରେ ନାନୀକୁ ଗୋଟେ ଦେଲ ସେଇଟାକ ବି ସେମିତି ଏମିତି ଖରାପ ଚାର୍ଜର ବିକୁଛ ତୁମେ ସମସ୍ତଙ୍କୁ ହଁ ହଁ ଏମିତି ଖରାପ ଚାର୍ଜର ଆଉ କାହାକୁ ଦିଅ ନାହିଁ ହେଲା ଭଲ ଚାର୍ଜର ଟିକେ ଦିଅ